ରାତିରେ ମୋତେ ମୋର ଘରେ ଛାଡ଼ିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଛି କାରଣ ଆପଣ ମୋତେ ସୁରକ୍ଷା ଭିତରେ ଏବଂ ଆପଣଙ୍କର ଗାଡ଼ି ଚାଳଣାରେ ତ୍ରୁଟି ନ ରଖି ମୋତେ ମୋ ଜାଗାରେ ଛାଡ଼ିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଛି